ହାଲୋ ହଁ ସାର୍ ତରିଆ ଏଜେନ୍ସିକେ ଲାଗ୍ଲା କେଁ ହଁ ସାର୍ ଦା'ରୁ କହୁଥିଲି ଅଙ୍ଗଦ୍ ତରିଆ ସାର୍ ଯେନ୍ ସମ୍ବଲ୍ପୁର୍ ଯିବାର୍ଲାଗି ବୁକିଂ ନାଇଁ କରାହେଇଥିଲା କେଁ ଗାଡ଼ି ହଁ ସାର୍ ହଁ ଅଠେଇଶ୍ ତାରିକ୍ ଯେନ୍ ହଁ ହଁ ବଏଲେ ହେଟା ଘରେ ଟିକେ ପରିସ୍ଥିତି ଖରାପ୍ ଅଛେ ସାର୍ କାଁ ହେଲାକି ମୋର୍ ସେ ନାନା ଖରାପ୍ ହେଇଯାଇଛନ୍ କି ନି ସେଥିର୍ଲାଗି ସାର୍ ଟିକେ ଜାଇନାଇଁ ପାରୁ ଏଦେ ଆଜି ଖରାପ୍ ହେଲେ ସାର୍ ହଁ ସାର୍ ଆମର ଯେନେ ଏଡ଼୍ଭାନ୍ସ ଦିଆହେଇଥିଲା ନାଇଁ କେଁ ହଁ ସେଟା ଟିକେ ପଇସା ଟିକେ ଫେରାବେ ତ କେନ୍ତି କି ହଁ ଦୁଇ ହଜାର ଟଙ୍କା ଯେନ୍ ନାଇଁ ଦିଆହେଇଥିଲା କେଁ ହଁ ସାର୍ ଆର୍ ଫେରେଇ ସାରିଲେ ସାର୍ ଫୋନ୍ ଟିକେ କର୍ବେ ହଉ ସାର୍ ହଉ ସାର୍ ରଖୁଚେଁ